ଲୋକମାନେ ଲକ୍ଷେ ଲକ୍ଷେ ଟଙ୍କା ଦେଇ ଗାଡ଼ି ମଟର କିଣୁଛନ୍ତି କିନ୍ତୁ ତାହା ଅଳ୍ପ ଦିନରେ ଖରାପ ହୋଇଯାଉଛି ତେଣୁ ଲୋକମାନେ ବିଭିନ୍ନ ପ୍ରକାର ଅସୁବିଧା ସୁବିଧାରେ କିଣିଥାନ୍ତି ଲୋକମାନେ ଯେହେତୁ ଏତେ ଟଙ୍କା ଦେଇ କିଣିଛନ୍ତି ତ କାର୍ଯ୍ୟ ମଧ୍ୟ ଏବଂ ଭଲ ଜିନିଷ ଦରକାର ଏବଂ ଲୋକ ଚାହୁଁଛନ୍ତି ଭଲ ଜିନିଷ ଦରକାର